ଆମ ଓଡ଼ିଶାରେ କଳା ହସ୍ତଶିଳ୍ପୀକୁ ମୁଖ୍ୟ ପ୍ରାଧାନ୍ୟ ଦିଆଯାଏ କାରଣ ଏହି ହସ୍ତଶିଳ୍ପୀ ଗୁଡ଼ିକ ବାହାର ଅନ୍ତର୍ଜାତିକ ସ୍ତରରେ ଆମ ରାଜ୍ୟର ସୁନାମ ଅର୍ଜନ କରିଛି ଯେପରିକି ପୁରୀର ଚାନ୍ଦୁଆ କଟକର ତାରକସି କାମ ଏବଂ ସମ୍ବଲପୁରର ସମ୍ବଲପୁରୀ ହସ୍ତ ଲୁଗାଗୁଡ଼ିକ ଆମ ବିଶ୍ଵ ପ୍ରସିଦ୍ଧ ହୋଇଛି ଯେପରିକି ସମ୍ବଲପୁରୀର ସମ୍ବଲପୁରୀ ଲୁଗା ଯାହାକି ପ୍ରତ୍ୟକଟି ଘରେ ଘରେ ଦେଖିବାକୁ ମିଳେ ଏବଂ ଏହାର ହସ୍ତଶିଳ୍ପୀ ବହୁତ ଉନ୍ନତ ଧରଣର ହୋଇଥାଏ ଏବଂ ବହୁତ ଆକର୍ଷଣୀୟ ହୋଇଥାଏ ଯାହାକି ପ୍ରତ୍ୟକଟି ଲୋକମାନଙ୍କ ମନରେ ଏହାକୁ ପସନ୍ଦ ଆସିଥାଏ ଏବଂ ଏହାର ପ୍ରତ୍ୟକଟି ଚିତ୍ର ଏବଂ ତା'ର କାରୁକାର୍ଯ୍ୟ ଅତି ଆକର୍ଷଣୀୟ ହୋଇଥାଏ କଟକର ତାରକସି କାମ ଅତି ନିପୁଣ ଭାବରେ କରାଯାଇଥାଏ ଯାହାକି ଅତ୍ୟଧିକ ଆକର୍ଷଣୀୟ ହୋଇଥାଏ ଏବଂ ଅତ୍ୟଧିକ ଦେଖିବାକୁ ଉନ୍ନତ ଧରଣର ହୋଇଥାଏ ଏହି ଚାନ୍ଦୁଆ ଚାନ୍ଦୁଆ ମଧ୍ୟ ପୁରୀ ଜିଲ୍ଲାର ଅତ୍ୟଧିକ ପ୍ରଶଂସନୀୟ ହୋଇଥାଏ ଯାହାକି ଆମ ଅନ୍ତର୍ଜାତିକ ସ୍ତରରେ ବହୁତ ଗର୍ବ ଏବଂ ଗୌରବ ଆଣିଥାଏ